ଆମ ଅଞ୍ଚଳରେ ପରିବହନ ସୁବିଧା ଉପଲବ୍ଧ ଅଛି ଯାହା ପର୍ଯ୍ୟଟକମାନେ ପାଇପାରିବେ କିମ୍ବା ସାଧାରଣ ଲୋକମାନେ ମଧ୍ୟ ବ୍ୟବହାର କରନ୍ତି ଏହିସବୁ ସୁବିଧା ଗୁଡ଼ିକ ହେଲା ସୁଲଭ ଓ ଭରସା ଯୋଗ୍ୟ ଅଟେ ଆଉ ତାହା ହଉଛି ବସ୍ ଟ୍ୟାକ୍ସି ଅଟୋ ଏସବୁ ସୁବିଧା ଉପଲବ୍ଧ ଅଛି